ମୁଁ ରୋଷେଇରେ ସକାଳଠାରୁ ରାତି ପର୍ଯ୍ୟନ୍ତ ରୋଷେଇ କରେ କିନ୍ତୁ ଖରାବେଳେ ମୋତେ ଯେମିତି ହେଲେ ଘଣ୍ଟେ ଦୁଇ ଘଣ୍ଟା ଟିକେ ମୁଁ ଆରାମ ନିଏ କାରଣ ଦିନ ସାରା ଯଦି ରୋଷେଇ କରିବି ମୋତେ ଟିକେ ଦୁର୍ବଳ ଲାଗେ ସେଥିପାଇଁ ନହେଲେ ଏମିତିରେ କିଛି କଥା ନାହିଁ ମୋତେ ଯେତେ ପ୍ରକାର ରୋଷେଇ କହିବ କରିବାକୁ ମୁଁ କରିବି ରୋଷେଇ କରିବାକୁ ଭଲ ଲାଗେ ଆଉ ସମସ୍ତଙ୍କୁ ଖାଇବାକୁ ଦେବାକୁ ଏବଂ ନିଜେ ଖାଇବାକୁ ସମ୍ ଅନ୍ୟମାନଙ୍କୁ ଖୁଆଇବାକୁ ମୋତେ ବହୁତ ଭଲ ଲାଗିଥାଏ ଏବଂ ମୁଁ ଯଦି କେଉଁ ରୋଷେଇଟା ଜାଣି ନାହିଁ ତାହେଲେ ସେ ତାର ବହୁତ କଷ୍ଟ ଲାଗିଥାଏ ସେ ରୋଷେଇଟା କରିବା ପାଇଁ କାରଣ ତାକୁ ୟୁଟ୍ୟୁବରେ ଦେଖିକି ମୁଁ ସର୍ଚ କରିକି କରିଥାଏ ଯେଉଁଟାକି ଯେଉଁ ରୋଷେଇ କରିବା ଦ୍ଵାରା ଆଉ ତା ପାଇଁ ବହୁତ ଟାଇମି ଲାଗିଥାଏ ବହୁତ ସବୁ ଜିନିଷ ପତ୍ର ଯେଉଁ ସାମଗ୍ରୀ ସବୁ ଘରେ ଥାଏ କି ନ ଥାଏ ତାହା ଦେଖିକି ପୁଣି ବଜାରରୁ ମଗେଇକି ତାକୁ କରିବାକୁ ପଡ଼ିଥାଏ କିନ୍ତୁ ସେଇଟା ଭାରି କଷ୍ଟ ମଧ୍ୟ ହୋଇଥାଏ କିନ୍ତୁ ରୋଷେଇଟା ସରିଗଲା ପରେ ସମସ୍ତଙ୍କୁ ଖୁଆଇବାକୁ ଖାଇବାକୁ ଦେଇଥାଏ ଯଦି ସମସ୍ତେ ଭଲ କହିଥାନ୍ତି ଯେତେ କଷ୍ଟ ମଧ୍ୟ ହୋଇଥାଏ ତାହା ଜଣା ପଡ଼େ ନାହିଁ ବହୁତ ଭଲ ଲାଗେ ମନ ମଧ୍ୟ ଖୁସି ଲାଗେ ଯଦି ମୁଁ ପାଞ୍ଚ ଜଣଙ୍କୁ ମୋ ହାତକୁ ଅନେଇଛନ୍ତି ଲୋକ ମୁଁ ଯଦି ରୋଷେଇ କରିକି ଦେଇପାରୁଛି ମୁଁ ତା ପାଇଁ ବହୁତ ଖୁସି ଅନୁଭବ କରିଥାଏ